ଆମେ କୃଷିରେ ପଶୁଙ୍କୁ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରିଥାଉ ଯେମିତିକି ହଳ କରିବାରେ ହଳ କରିବାରେ ବଳଦଙ୍କୁ ନେଇ ଧାନ ବୁଣିବାରେ ସାହାଯ୍ୟ କରେ ଓ ଧାନ ଆଣିବାରେ ସାହାଯ୍ୟ କରନ୍ତି ଓ ବେଉଷଣ ଯେଉଁ କାମରେ ଲାଗିଥାନ୍ତି ଓ ଇତ୍ୟାଦି ଇତ୍ୟାଦି ସବୁ କାମରେ ବଳଦକୁ ସାହାଯ୍ୟ କରିଥାଉ